ବହୁତ ଗୁଡ଼ାଏ ଆସନ ଅଛି ଯେଉଁଟା ଆପଣଙ୍କ ନମନୀୟତା ଏବଂ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଯେପରିକି ଆମର ପଦ୍ମାସନ ଅଛି ସବାସନ ଅଛି ବହୁତ ଗୁଡ଼ାଏ ଆସନ ମାନ ରହିଅଛି ଯେଉଁଟା ଆମମାନଙ୍କୁ ସୁସ୍ଥ ରହିବାରେ ଆମ ମନଟି ଶାନ୍ତ ରହିବାରେ ସାହାର୍ଯ୍ୟ କରିଥାଏ ଏବଂ ଆମେ ବହୁତ ଖୁସି ହେଇଥାଉ ଏହି ସବୁ ଆସନମାନ କରିକି ଆମ ଦେହ ସୁସ୍ଥ ରହିଥାଏ ମନ ସୁସ୍ଥ ରହିଥାଏ ଆମ ବ୍ୟବହାର ଶାନ୍ତ ରହିଥାଏ ଆମେ ଏତେ ଉଗ୍ର ଭାବ ପ୍ରକାଶ କରିନଥାଉ ଆମ ସେପରି କିଛିଟା ଆସନ ହେଉଛି ଭୁଜଂଗାସନ ସବାସନ ଅର୍ଦ୍ଧଚନ୍ଦ୍ରାସନ ଏହିଭଳି କେତେକ ସବୁ ଆସନମାନ ଅଛି ଯାହାର ଏହିଭଳି କେତେକ ଆସନମାନ ଅଛି ଯାହା ମୁଁ ପ୍ରତିଦିନ କରିଥାଏ କିନ୍ତୁ ମୁଁ ତାହାର ନାଁ ଏତେ ଭଲକରି ଜାଣିନାହିଁ ଏହା ସହିତ ଦୌଡ଼ ବି ମଧ୍ୟ କରିବା କଥା ଦୌଡ଼ିବା ଦ୍ବାରା ଆମ ଦେହ ସୁସ୍ଥ ରହିଥାଏ ଆମେ ବହୁତ ଭଲ ଭାବରେ ସବୁ ଜିନିଷକୁ ନିୟମିତ ଭାବରେ କରିପାରିଥାଉ ଆମ ମାଂସପେଶୀ ସୁଦୃଢ଼ ହୋଇଥାଏ ଏବଂ ଆମ ଭିତରେ ଯେଉଁ ନମନୀୟତା ଅଛି ଆମେ ଯେଉଁ ଶୃଙ୍ଖଳା ଭାବ ଅଛି ଯେଉଁ ମନରେ ଯେଉଁ କୋମଳ ଭାବ ଅଛି ସେଇଟା ବି ବୃଦ୍ଧି ପାଇଥାଏ ଏବଂ ଆଧ୍ୟାତ୍ମିକ ଭାବ ଏକ ଜାଗା କରିଥାଏ ଆମ ଭିତରେ ଏବଂ ପ୍ରକୃତି ପ୍ରତି ପ୍ରେମ ମଧ୍ୟ ଆସିଥାଏ